ପରିବାରରେ ସ୍ତ୍ରୀ ମାନଙ୍କର ଭୂମିକା ସେମାନେ ଘରେ ରହୁଥିଲେ ଘରର ସମସ୍ତ ଦାୟିତ୍ୱ ନଉଥିଲେ ଘର କାମରେ ହିଁ ସବୁବେଳେ ଲିପ୍ତ ରହୁଥିଲେ ପୁରୁଷ ମାନେ ବାହାରେ ଯାଇକି କାମ କରୁଥିଲେ ବାହାରେ କାମ କରିକି ରୋଜଗାର କରୁଥିଲେ ଆଉ ପୁରୁଷଙ୍କ ରୋଜଗାରରେ ହିଁ ଘର ଚାଲୁଥିଲା କିନ୍ତୁ ଏବେ ସମୟକ୍ରମେ ସ୍ତ୍ରୀ ଆଉ ପୁରୁଷ ଦୁଇ ଜଣ ଯାକ ବି କାମ କରୁଛନ୍ତି ଦୁଇ ଜଣ ଯାକ ବି ବାହାରକୁ ଯାଉଛନ୍ତି ଆଉ ସେଥିରେ ଦୁଇ ଜଣ ଦୁଇ ଜଣକୁ ସପୋର୍ଟ ଦେବାରୁ ହିଁ ଏବେ ସମୟ ବଦଳିଛି ଯେହେତୁ ଦୁଇ ଜଣ ଦୁଇ ଜଣଙ୍କୁ ସପୋର୍ଟ ଦେଇକି କାମ କରିଚାଲିଛନ୍ତି ତ ଆହୁରି ପରିବାରର ଉନ୍ନତି ହେଇ ଚାଲିଛି ଆଗରୁ ଜଣେ ପୁରୁଷର ରୋଜଗାରରେ ହିଁ ଘର ଚାଲୁଥିଲା କିନ୍ତୁ ଏବେ ସ୍ତ୍ରୀ ପୁରୁଷ ଉଭୟଙ୍କ ରୋଜଗାରରେ ଆରାମ ସେ ଘର ଚାଲୁଛି